ହେଲୋ ହଁ କୁହ କୁହନ୍ତୁ ହୁଁ ହଁ ମୁଁ ବି ସେଇଟା ପ୍ଲାନିଂ କରୁଥିଲି ଯେ ଆମେ ଗୋଟେ ସମସ୍ତେ ମିଶି କିରି ସାହି ପଡ଼ୋଶୀମାନେ ତିନି ଚାରିଟା ଫ୍ୟାମିଲୀ ମିଶି ଗୋଟେ ପିକ୍ନିକ୍ ଭଳିଆ କରିକିରି ଗଲେ ହୁଅନ୍ତା ବେଦବ୍ୟାସକୁ ସେଇଠି ଗୋଟେ ପିକ୍ନିକ୍ ପରି କରନ୍ତେ କରନ୍ତେ ସବୁ ହଁ ଗାଡ଼ିରୁ ଗୋଟେ ବ୍ୟବସ୍ଥା କରାଗଲା ଲୋକ ସଂଖ୍ୟା ଆଗେ ଦେଖିକରି ଆଜି ଦୁଇଟା ବେଶୀ ପାଖ ପଡ଼ୋଶୀ ଦୁଇ ତିନିଟା ଫ୍ୟାମିଲୀ ମିଶିବା ବେଶୀ ଗ୍ୟାଦରିଂ କରିବାର ନାହିଁ ଦୁଇ ତିନିଟା ଫ୍ୟାମିଲୀ ମିଶିକରି କେତେ ଜଣ ବଡ଼ କେତେ ଜଣ ଛୋଟ ପିଲା ହେଉଛନ୍ତି ସବୁ ହିସାବ କରିବା କେତେ କ'ଣ ଖର୍ଚ୍ଚ ହେବ ତାପରେ ଆମେ ବେଦବ୍ୟାସଟାକୁ ଯାଉଛେ ମାନେ ଆମେ ଭେଜ୍ ଉପରେ କୋଉ କରିବା ନନ୍ ଭେଜ୍ କରିବାନି ସେଠି ସେହି ହିସାବରେ ଆମେ ପ୍ଲାନିଂ କରିବା ଆଗେ ତାଙ୍କୁ ବି ଯୋଉମାନେ ଯିବେ ଦୁଇ ତିନିଟା ଭଲ ଫ୍ୟାମିଲିକୁ ପଚାର ପଚାରିବା ପଚାରିକି ଆମେ ଲିଷ୍ଟ୍ ବନାଇବା କେତେ କ'ଣ ଯିବ କ'ଣ ଲାଗିବ ସେଥିପାଇଁ ଯଦି ନିଜେ ନିଜେ ରାନ୍ଧି ହେବ ତ ଭଲ ନ ହେଲେ ଆମେ ଗୋଟେ ରୋଷେୟା ଠିକ୍ କରିବା ଗୋଟେ ହଁ ହଁ ନିଜେ ନିଜେ ରୋଷେଇ କରି ଖାଇଲେ ବି ସେଇଟା ଭଲ ସେ ଫ୍ୟାମିଲୀମାନଙ୍କୁ ଡାକିକରି ଦିନେ ଆମେ ବସିକରି ଆଲୋଟନା କରିବା ତା ବୁଝି ପାରୁନି ହଁ କ'ଣ କ'ଣ କରାଯିବ କ'ଣ କ'ଣ କୋଉ କୋଉ ଆଇଟମ୍ ହେବ ପିଲାମାନଙ୍କର ଖୁସି ଅନୁସାରେ ତାଙ୍କର ଗୋଟେ କିଛି କରିବା ଟିକେ ରଖିବା ତାଙ୍କର ପିଲାମାନଙ୍କର ଯୋଉଟା ସେମାନେ ଖୁସି ହେବେ ଆ ସେଠିକି ଗଲେ ପିଲାମାନେ ପିଲାମାନେ ଯେଉଁ ଖେଳକୁଦ କରିବେ ତାଙ୍କ ପାଇଁ କିଛି ଆମକୁ ଧରିଥିବା ଜିନିଷ ଯେମିତି ବଲ୍ ଫଲ୍ କ୍ରିକେଟ୍ ବଲ୍ ତ ଭଲ ହେବ ପିଲାମାନେ ସେଇ ବିଷୟରେ ଟିକେ ସେମିତି କରିବା ସୁବିଧା ଯୋଉଟା ହେବ ଆଉ ଆମ ଯୋଉ ହଁ ଦୌଡ଼ିବା ତାର ଘରେ କିଏ ଯଦି ସମସ୍ତେ ଆମେ ଗୋଟେ ଗୋଟେ ଆଇଟମ୍ କରି ନିଅନ୍ତ ତାହାଲେ ବି ଭଲ ହୁଅନ୍ତା ହଁ ଧର ଜଣେ ଯଦି ଦୁଇଟା ଆଇଟମ୍ କରିକି ନେଲା ଆଉ ଗୋଟେ ଫ୍ୟାମିଲୀ ସେ ବି ଦୁଇଟା ଆଇଟମ୍ କଲା ଯୋଉ ଯୋଉ ହଁ ଏଁ ଏନ୍ଜୟ କରିବି ହଁ ସେଇଟା ଭଲ ହୁଅନ୍ତା ହଁ ହଁ ସେମିତି ପ୍ଲାନିଂ କରି କଥା ହେବା ହଉ ଠିକ୍ ଅଛି ହଁ